ହ୍ୟାଲୋ ସାର୍ ଏଇଟା ଦୀପକ ରେଷ୍ଟୁରାଣ୍ଟ ଲାଗିଛିକି ମୋର ଯେଉଁ ଅର୍ଡ଼ର ଦେଇଥିଲି ନାନ୍ ଦୁଇଟା ଚନା ତରକାରୀ ଗୋଟିଏ ପ୍ଳେଟ ମୋର ଟିକେ ସେଇଟା ସେତେ ଦରକାର ନାହିଁ ଟିକେ ସାର୍ ସେଇଟା କମ୍ କରିକି ଦିଅନ୍ତୁ ନାନ୍ ଗୋଟେ ଚନା ତରକାରୀ ଗୋଟେ ପ୍ଳେଟ ଠିକ୍ ସମୟରେ ପଠେଇଦେବେ ରଖୁଛି ସାର୍